ହ୍ୟାଲୋ ଆପଣ ଓମ୍ ଭାଇ କହୁଛନ୍ତି ତ ମୁଁ ଶୁଭଶ୍ରୀ ମୁଁ ବାଟରେ ଗଲାବେଳେ ମୋ ଗାଡ଼ି ପଙ୍କ୍ଚର୍ ହେଇଯାଇଛି ସେଥିପାଇଁ ମୁଁ ଗାଡ଼ି ସଜାଇବା ପାଇଁ ଦେଇଛି ମୋ ବାଟରେ ଛିଡ଼ା ହେଇଛି ଆପଣଙ୍କ ମୁଁ ଅନଲାଇନ୍ କ୍ୟାବ୍ ବୁକ୍ କରିଥିଲି ଆପଣଙ୍କ ଟ୍ରାଭେଲସ୍ରୁ କିନ୍ତୁ ସେ କ୍ୟାବ୍ ଏ ପର୍ଯ୍ୟନ୍ତ ଆସିନାହିଁ ସେଥିପାଇଁ ମୋତେ ଖରାପ ଲାଗିଲାଣି ଆଉ ଅଫିସ୍ରେ ବି ଆମ ବସ୍ ଚାକିରିରୁ ବାହା କରିଦିଅନ୍ତୁ ଯଦି ଡେରି ହେବ ଚାକିରିରୁ ବାହାର କରିଦେବେ ସେଥିପାଇଁ ମୁଁ ଆପଣଙ୍କୁ କହୁଛି ଟିକେ ଜଲ୍ଦି ଆପଣଙ୍କ କ୍ୟାବ୍କୁ ପଠାଇଲେ ମୁଁ ଟିକେ ଖୁସି ହେବି ଯଦି ନ ପଠାଇବେ ସିଧା ସିଧା କହିଦିଅନ୍ତୁ ମୁଁ ଆପଣଙ୍କୁ ଆଉ କଲ୍ କରିବିନି କଣ୍ଟାକ୍ଟ୍ କରିବେନି ମୁଁ ଆଉ ପଇସା ଫେରସ୍ତ ବି କରିଦିଅନ୍ତୁ ପଇସା ଦେଇଛି ପାଞ୍ଚ ହଜାର ଟଙ୍କା ପଇସା ଫେରସ୍ତ କରିଦିଅନ୍ତୁ